ଆମ ଦେଶ ଏକ ନୂତନ ଦିଗକୁ ଗତି କଲାଣି ହେଲେ ପାଣିକୁ ପ୍ୟୁରିଫାଏ୍ ଏବଂ ଫିଲ୍ଟର୍ କରି ପିଇବାଟା ହିଁ ଆମ ଦେହ ପ୍ରତି ଭଲ ହେଲେ ଆମେ ପୁରାତନ ଯୁଗକୁ ଛାଡ଼ି ଆମେ ନୂତନ ଦିଗକୁ ଗତି କଲାଣି ସେଥିପାଇଁ ଆମେ କିଛି ବୈଦ୍ୟୁତିକ ଯନ୍ତ୍ର ବ୍ୟବହାର କରୁ ସେଥିପାଇଁ ଆମେ ବହୁତ ଦେହ ଖରାପରେ ପଡ଼ିଥାଉ ସେଥିପାଇଁ ଆମେ ପୁରାତନ ଯୁଗକୁ ଫେରିଗଲେ ହିଁ ଆମ ପାଇଁ ବହୁତ ଭଲ ଅଟେ ପୁରୁଣା ପୁରାତନ ଯୁଗରେ ଆମର ଜେଜେ ମାଆ ଆମକୁ ମାଟି ପାତ୍ରରେ ପାଣିକୁ ଗରମ କରି ତାହାକୁ ଘୋଡ଼ାଇ ରଖୁଥିଲେ ତା'ଫଳରେ ତାହିଁ ଭିତ ପାଇଁ ମଧ୍ୟରେ ଥିବା କିଛି ଜୀବାଣୁ ମରିଯାଉଥିଲେ ସେଥିପାଇଁ ଆମକୁ ମାଟି ପାତ୍ରରେ ଥିବା ପାଣି ହିଁ ପିଇବା ଆବଶ୍ୟକ ଅଟେ ସେଥିପାଇଁ ମୁଁ କହିବାକୁ ଗଲେ ଆଧୁନିକ ଯୁଗରେ ଥିବା ଏକ୍ୱଗାର୍ଡ଼ ଏବଂ ବାହାରି ପାଣି ଆମେ ବ୍ୟବହାର କରୁଛେ ତାହିଁ ମଧ୍ୟରେ ଥିବା କିଛି ଜୀବାଣୁ ଆମ ଦେହକୁ ବହୁତ କ୍ଷତି ଘଟାଇଥାନ୍ତି ଏବଂ ପାଣିକୁ ଆମେ ଶୀଘ୍ର ନ ପିଇ କ୍ଷୁଦ୍ର ବିଳମ୍ବରେ ପିଇଲେ ଆମ ଦେହ ପ୍ରତି ଭଲ ଅଟେ ସେଥିପାଇଁ ଆମେ ପାଣିକୁ ଫୁଟାଇ ପିଇବା ଏବଂ ମାଟି ପାତ୍ରରେ ରଖିବା ଦ୍ୱାରା ପାଣି ବହୁତ ଥଣ୍ଡା ହୋଇଥାଏ ଆଜିକାଲି ବୈଦ୍ୟୁତିକ ଯନ୍ତ୍ର ଫ୍ରିଜ୍ ଦ୍ୱାରା ଆମେ ପାଣିକୁ ଥଣ୍ଡା କରି ପିଇବା ଆମ ଦ୍ୱାରା ଆମର କିଛି ଗଳାରେ କଷ୍ଟ ହୋଇଥାଏ ସେଥିପାଇଁ ଆମେ ମାଟି ପାତ୍ର ଏବଂ ପାଣିକୁ ଫୁଟାଇ ପିଇବାଟା ହିଁ ହେବୁ